ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ପାରମ୍ପରିକ ଖାଦ୍ୟ ରନ୍ଧାଯାଏ ଯେମିତିକି ଆମ ଅଞ୍ଚଳରେ ପାରମ୍ପରିକ ପର୍ବପର୍ବାଣି ରେ ରଜ ଗୋଟିଏ ସେଥିରେ ଏଣ୍ଡୁରି ପିଠା ହୁଏ ପୋଡ଼ ପିଠା ହୁଏ ପ୍ରଥମାଷ୍ଟମୀ ରେ ଏଣ୍ଡୁରି ପିଠା ହୁଏ ଦଶହରା ଗୋଟେ ସୁଜି ପିଠା ହୁଏ ମାଣବସା ରେ ମଣ୍ଡା ଆରିସା କାକରା ଆଦି ଛଣା ଯାଏ କୁମାରପୂର୍ଣ୍ଣିମୀ ଗୋଟିଏ କାକରା ପିଠା ଆଦି ତିଆରି କରି ତିଆରି କରି ପାରମ୍ପରିକ ଖାଦ୍ୟ ରନ୍ଧାଯାଏ